ଆପଣ ଘର ଭଡ଼ା ଦେଉଛନ୍ତି କି ତ ମୁଁ ଏଠି କାମ କରୁଛି ହେଲେ କାମ କରୁଛି ହେଲେ ମୋର ଦଶଟା ଲେବର ଅଛି ହେଲେ ସେମାନଙ୍କୁ ରହିବା ପାଇଁ ଜାଗା ଦରକାର ହେଲେ ଆପଣଙ୍କ ପାଖରେ ଜାଗା ଥିବ କି ଦଶ ଜଣ ଲେବର ରହିବାପାଇଁ ନାଇଁ ଦଶ ରହିବେ ତ ଦୁଇଟା ରୁମ୍ରେ ପାଞ୍ଚ ପାଞ୍ଚ ଜଣ ରହିପାରିବେ ଆଉ ରୋଷେଇ ପାଇଁ ଟିକେ ଅଲଗା ପାଣି ପାଇଁ ଜଳ ସବୁ ସୁବିଧା ଅଛି ତ ହଁ ହଁ ହଉ ଠିକଅଛି ତାହେଲେ ତ ବହୁତ ଭଲ ମାର୍କେଟିଙ୍ଗଟା ପାଖରେ ଅଛି କି ଦୂରରେ ବହୁତ ଓଃ ତାହେଲେ ଆମର ଦଶଜଣ ପିଲାମାନେ ରହିବେ ସେଠି ହୁଁ ତାହେଲେ ଦୁଇଟା ରୁମ୍ ଯଦି ନେବି ହେଲେ ଚାରିହଜାର ଆଉ କରେଣ୍ଟ୍ ବିଲ୍ ପଇସା କିଛି ଅଲଗା ଦେବାକୁ ପଡ଼ିବ କି କ'ଣ କରେଣ୍ଟ ବିଲ୍ ପଇସା ବି ଆପଣଙ୍କ ପାଖରେ ଦେବି କି ହୁଁ ହୁଁ ଠିକ ଅଛି ଆଉ

ହଁ ହଁ ହଉ ଆଉ ଘରେ ଆଉ କିଏ ବି ରହୁନାହାନ୍ତି କି ଭଡ଼ା ହୁଁ ହୁଁ ହଉ ଠିକ ଅଛି ଫାଷ୍ଟ ଆମେ ଏବେ ତ ଦଶ ଜଣ ଅଛନ୍ତି ତାଙ୍କପାଇଁ ଜାଗା ହେଉ ତାପରେ ଯାଇକି ନେକ୍ସ୍ଟ ମନ୍ଥରେ ଆମର ଆହୁରି ଲୋକମାନେ ଆସିବେ କାମ ପାଇଁ ଠିକ ଅଛି ମାନେ ଆପଣ ଆଡଭାନ୍ସ ପଇସା ନେଉଛନ୍ତି କି ଓହୋ ରିଟର୍ନ କରିବେ ଠିକ ଅଛି

ଆମର ସେମତି ଲୋନ ଫୋନ ଲୋକ ନାହିଁ ହେଲା ସବୁ ପଇସା କ୍ଲିୟର କରିବୁ ହଉ ଠିକ ଅଛି ମୁଁ ଆସିକି ରୁମ୍ ଦେଖିକି ସବୁ ଚେକ୍ କରିକି ଯିବି

ହଉ ଠିକ ଅଛି ହେଲେ ମୁଁ ରଖୁଛି